ଆମ ଓଡ଼ିଶାରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସେବା ଗୁଡ଼ିକ ଉପଲବ୍ଧ ଅଛି ଏବଂ ସେଥିମଧ୍ୟରୁ ସରକାରୀ ସ୍ୱାସ୍ଥ୍ୟସେବା ଏବଂ ବେସରକାରୀ ବା ଘରୋଇ ସ୍ୱାସ୍ଥ୍ୟସେବା ଦୁଇ ପ୍ରକାର ସ୍ୱାସ୍ଥ୍ୟ ସେବା ଆମ ରାଜ୍ୟରେ ଉପଲବ୍ଧ ହୋଇଥାଏ ସରକାରୀ ସ୍ୱାସ୍ଥ୍ୟ ସେବାରେ ଆମେ ସରକାରୀ ଡାକ୍ତରଖାନାକୁ ଯାଇ ବିନା ମୂଲ୍ୟରେ ସରକାରଙ୍କ ତରଫରୁ ତ ଔଷଧ ଗୁଡ଼ିକ ଆମେ ଲାଭ କରିଥାଉଁ ସେମିତି ଆମ ଦେଶରେ ବିଭିନ୍ନ ଘରୋଇ ସ୍ୱାସ୍ଥ୍ୟ ସେବା ଗୁଡ଼ିକ ଉପଲବ୍ଧ ଅଛି ଯେଉଁ ଗୁଡ଼ିକ ନିଜସ୍ୱ ଖର୍ଚ୍ଚରେ ସେମାନେ ଘ ଆମେ ସେମାନେ ହସ୍ପିଟାଲ ତିଆରି କରିଥାନ୍ତି ଏବଂ ଆମେ ସେଠାକୁ ଯାଇ ଚିକିତ୍ସିତ ହୋଇଥାଉଁ ଘରୋଇ ସ୍ୱାସ୍ଥ୍ୟ ସେବା ଗୁଡ଼ିକରେ ମଧ୍ୟ ଡାକ୍ତରମାନେ ଆସି ସେମାନେ ରୋଗୀଙ୍କୁ ଚିକିତ୍ସା କରିଥାନ୍ତି ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ପ୍ରକାର ନର୍ସ ଇତ୍ୟାଦି ରହିଥାନ୍ତି କିନ୍ତୁ ଘରୋଇ ସ୍ୱାସ୍ଥ୍ୟ ସେବା ଗୁ ଗୁଡ଼ିକରେ ଭଲ ଚିକିତ୍ସା ସେବା କରାଯାଏ ଏବଂ ରୋଗୀଙ୍କୁ କେମିତି ସେ ଶୀଘ୍ର ଭଲ ହବ ସେ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ ସେଥିପାଇଁ ସେଠାରେ ନର୍ସମାନେ ସବୁବେଳେ କାର୍ଯ୍ୟରତ ଥାଆନ୍ତି ଏବଂ ଆପଣଙ୍କୁ କେତବେଳେ ବି ଏକଲା କରିଦିଅନ୍ତି ନାହିଁ ଏବଂ ସବୁବେଳେ ଆପଣଙ୍କ ପାଖେପାଖେ ରହି ଆପଣଙ୍କ ସବୁ କଥା ବୁଝିଥାନ୍ତି ଯେମିତି ଆପଣ କେତେବେଳେ ଔଷଧ ଖାଇଲେ କି ନା ଖାଦ୍ୟ ଖାଇଲେ କି ନାହିଁ ସମସ୍ତ ପ୍ରକାର ସୁବିଧା ସେଠାରେ ଦେଖିଥାନ୍ତି କିନ୍ତୁ ସେଠାରେ ସମସ୍ତ ସୁବିଧା ଯେମିତି ମିଳେ ସେଠାରେ ପଇସା ମଧ୍ୟ ଅଧିକା ଖର୍ଚ୍ଚ ହୋଇଥାଏ ବେଳେବେଳେ ଏମିତି ଖର୍ଚ୍ଚ ହୁଏ ଯେ ଆମ ପରି ସାଧାରଣ ନାଗରିକଟିଏ ଘରୋଇ ସ୍ୱାସ୍ଥ୍ୟ ସେବାରେ ଚିକିତ୍ ଚିକିତ୍ସିତ ହୋଇପାରିନଥାଏ କାରଣ ସେଠାରେ ଚିକିତ୍ସା କରିବା ବହୁତ ବ୍ୟୟବହୁଳ କାରଣ ଆପଣ ସେଠାରେ ସମସ୍ତ କାମରେ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ କାରଣ ତାହା ସରକାରଙ୍କ ନିଜସ୍ୱ ନୁହେଁ ସେଟା ହେଉଛି ଘରୋଇ ହସ୍ପିଟାଲ ଏବଂ ସେଠାରେ ପ୍ରାୟ ପ୍ରତ୍ୟେକ ଜିନିଷର ମୂଲ୍ୟ ଦେବାକୁ ପଡ଼ିଥାଏ ସେଠାରେ ଆପଣ ଯୋଉଁ ରହିବେ ଖାଇବେ ବା ଔଷଧ ଖର୍ଚ୍ଚ ସବୁ ସେଠି ଖର୍ଚ୍ଚ ଦେବାକୁ ପଡ଼ିଥାଏ ସେଠାରେ ଆପଣ କୌଣସି ଜିନିଷ ମାଗଣାରେ ପାଇପାରିବେ ନାହିଁ ତେଣୁ ସେଠାରେ ବିଭିନ୍ନ ପ୍ରକାର ଆଧୁନିକ ଯନ୍ତ୍ରପାତି ଥାଏ ଆଧୁନିକ ଚିକିତ୍ସା ସେବା କରାଯାଏ ସେଥିପାଇଁ ଯାହାର ପଇସା ଅଛି ସେ ସେଇ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥାଏ ଏବଂ ସେଠାରେ ଭଲ ସ୍ୱାସ୍ଥ୍ୟ ସେେବା ପାଇପାରି ଥାଏ